ଭାଇ ଭଲ ଅଛ ହଁ ହଁ ବସିଛନ୍ ଯେ ଯେ ଆମର୍ ଝିଅର ପରୀକ୍ଷା ଗୋଟେ ଅଛି ଆର ମାସ ସେଥିକାଜି ସାଇନ୍ସ୍ ପରୀକ୍ଷା ଦେବ ତ ସେ ସାମାନ୍ପତ୍ର ତ ମାନେ ମିଳିବା ତ ନାଇଁ ନାଇଁ ବସୁଛେଁ ମୁଁ ତୁମଠାନେ ବସୁଛେଁ ଯେ ସାମାନ୍ପତ୍ର ଯେନ୍ ପରୀକ୍ଷା ଦେବାର୍ ଆମ ଝିଅର ସବୁ ସାମାନ୍ ମାନେ ସାଇନ୍ସ୍ ପରୀକ୍ଷା ଦେବ ନାଇଁ ନାଇଁ ପରୀକ୍ଷା ତ ଦେବ ସାଇନ୍ସ୍ ଦେବା ସବୁ ଆର ମାସ ଅଛି ମୋତେ ସବୁ ସାମାନ୍ ଦରକାର୍ ମୋତେ ତୁମେ ଦେଇପାର୍ବୋ ବୋଇଲେ ତ ଦିଅ ନହେଲେ ମୁଁଇ ଅନ୍ୟ ଅନ୍ୟକେ ଯିବି ଖାତା ଖାତା ଖାତା କମ୍ପାସ୍ ସବୁ ଦେଇପାର୍ବୋ ତ କଲମ୍ କଲମ୍ ମାନେ ଭଲଟା ଅଛେ ତ କଲମ୍ କଲମ୍ ପେନ୍ ଦେଖୁଁଛେ ଯେ ଭାଇ ଆଜି କାଲି ଡ଼ୁପ୍ଲିକେଟ୍ ମାଲ୍ମାନ ଥିସି ତ ଭଲ୍ ଜିନିଷ୍ ଅଛେ ତୁମ ପାଖେ ଖାତା ଖାତା କଲମ୍ ଇସା ହଏ ହେଥିକା ତମେ ଦେଇପାର୍ବୋ ବୋଲେ ମୁଇଁ ନେବି ଆମର୍ ଝିଅର ପରାକ୍ଷା ଅଛେ ପରୀକ୍ଷା ତ ଇମ୍ପୋଟାଣ୍ଟ ଜିନିଷ୍ ହଁ ଦେଇତେ ସବୁ ଦେଇଁଦେବିଁ ଲିଷ୍ଟ୍ ଦେଇଦେବିଁ ବ୍ଲାକ୍ ବ୍ଲାକ୍ ବୋର୍ଡ଼ର ଅଛି କେ ତୁମେ ଯେ ଅଛି ଯେ ଟଙ୍କା କେତେ ନବ ତା' ରେଟ୍ ମୋତେ କହିଲ ମୁଁ ଜାଣ୍ବି ରେଟ୍ମାନ ସବୁ କହିବୋ ବୋଲେ ସିନା ହେବା ଠିକ୍ ରେଟ୍ ଯେ ତମେ କମ୍ଫାନୀମାନେ ଠିକ୍ଟା ଆଣିଛ ତ ସେ ସାମାନ୍ ମାନେ ଭଲ୍ ସାମାନ୍ ତ

ଯେ ହେନ୍ତା ହେଲେ ମୁଇଁ ସବୁ ଭଲ୍ ରେଟ୍ ଦେବ ଠିକ୍ କରି ଲଗାଇବ ଠିକ୍ ସାମାନ୍ ଯଦି ଦେବ ବୋଇଲେ ମୁଇଁ ପଛେ ତା' ଉପରଓଳି ଆସିବି ମୁଇଁ ତୁମର୍ ଦୁକାନ୍କେ ମୁଇଁ ହଁ ହଁ ହଁ ଠିକ୍ ଅଛି ମୁଇଁ ଯାଉଛେଁ ତାହାଲେ